ଆଜ୍ଞା ମୁଁ ଅନଲାଇନ୍ରେ ଗୋଟେ ପ୍ରଡ଼କ୍ଟ ମଗେଇଥିଲି ସ୍ମାର୍ଟ ଭେରାଇଟ୍ ଷ୍ଟଲ୍ ହିମାଲୟ ନିମ୍ ଫେସ୍ ୱାଶ୍ ଜଗନ୍ନାଥ ଭାଇ ମୋତେ ସଜେଷ୍ଟ କରିଥିଲେ ଲଗେଇବା ପାଇଁକା ତାକୁ ଲଗେଇଲା ପରେ ମୋର ସବୁ ପିମ୍ପଲ୍ ଆଉ ସ୍ପଟ୍ ସବୁ ଲିଭି ଯାଇଛି ଆଉ ସ୍କିନ୍ ବି ବହୁତ ଗ୍ଲୋ କଲାଣି ସେଥିପାଇଁ ମୁଁ ବହୁତ ଖୁସି ଅଛି